ହ୍ୟାଲୋ ମୁଁ ସଦାଶିବ ପୁରର ରାହୁଲ ଚନ୍ଦ୍ର ଖରା କହୁଥିଲି ଆପଣ ମାଲକାନଗିରି ସ୍ଵାଧୀନ ସ୍ଵାଗତ ହୋଟେଲ୍ରୁ ସ୍ଵାଧୀନ ଭାଇ କହୁଥିଲେ କି ମୁଁ ଆପଣଙ୍କ ହୋଟେଲ୍ରୁ ସ୍ଵାଗତ ହୋଟେଲ୍ରୁ ବିରିୟାନୀଟି ଅର୍ଡ଼ର କରିଥିଲି କିନ୍ତୁ ସେ ବିରିୟାନୀଟି ମୁଁ ବାତିଲ କରିବାକୁ ଚାହୁଁଛି କାରଣ ମୋ ଭାଇ ଜଣେ ଆକ୍ସିଡେଣ୍ଟ ହେଇଯାଇଛନ୍ତି ସେଥିପାଇଁ ମୋତେ ମାଲକାନଗିରି ମେଡ଼ିକାଲ ଅର୍ଜେଣ୍ଟ ଯିବାର ଅଛି ସେଥିପାଇଁ ମୁଁ ଆପଣଙ୍କ ସ୍ଵାଗତ ହୋଟେଲ୍ର ବିରିୟାନୀଟି କ୍ୟାନସେଲ୍ କରିବାକୁ ଚାହୁଁଛି ବିରିୟାନୀରେ ମୁଁ ପାଞ୍ଚଶହ ଟଙ୍କା ଯେଉଁ ଆପଣଙ୍କୁ ଦେଇଦେଇଥିଲି ସେଇଟା ମୋତେ ଏବେ ଆଉ ଥରେ ନବାର ଅଛି ହେଲେ ମୁଁ କେମିତି ନେବି ପଇସାଟା ହେଲେ ଆପଣ ମୋତେ ସେଇଟା ଫୋନ୍ପେରେ ପଠାଇଦେବେ କି ମୁଁ ଆସିକି ମୁଁ ମାଲକାନଗିରି ତ ଯାଇଛିି ସେଇଟା ଆଉ ଥରେ ମାଲକାନଗିରିରୁ ମୁଁ ଫେରିଲା ବେଳେ ଆପଣଙ୍କ ସ୍ଵାଗତ ହୋଟେଲ୍ରୁ ଆସିକି ଆଉ ଥରେ ସେଇଟା ମୋତେ ଦେଇଦେବେ ସେଥିପାଇଁ ମୁଁ ଅନୁରୋଧ କରୁଛି ସେ ପଇସାଟା ମୋ ଦେଇଦେବେ ଆଉ ମୁଁ ବିରିୟାନୀଟା ମୋର ବାତିଲ କରିବାକୁ ଚାହୁଁଛି